ଓଡ଼ିଶାରେ ଭିକାରୀ ବଳ ସିଏ ହଉଛନ୍ତି ବହୁତ ଭଲ ଗବି ବହୁତ ଭଲ ଗୀତ ସିଏ ବୋଲନ୍ତି ଜଗନ୍ନାଥଙ୍କ ଗୀତ ବହୁତ ଭଲ ସେ ବୋଲନ୍ତି ଜଗନ୍ନାଥ ଆଉ ଅନ୍ୟାନ୍ୟ ଠାକୁର ସେମାନଙ୍କ ଗୀତ ବହୁତ ଭଲ ବୋଲନ୍ତି ତାଙ୍କ ଗୀତ ଶୁଣିଲେ ମନମୁଗ୍ଧ ହୋଇଯିବ କି ତାଙ୍କ ଗୀତ ଶୁଣିଲେ ଆପେ ଆପେ ନିଦ ଆସିଯିବ ଏମିତି ନିଦ ଆସିବ କି କି ମାଁ କୋଳରେ ଶୋଇଲେ ବି ସେମିତି ନିଦ ଆସେନି ବହୁତ ଭଲ ସେ ଗୀତ ଗାଆନ୍ତି ତାଙ୍କ ଭଳିଆ ଗୀତ କେହି ଏତେ ଗାଉ ନଥିବେ ସେଥିପାଇଁ ତାଙ୍କୁ ସମସ୍ତେ ବହୁତ ଭଲପାଆନ୍ତି